ଆଜ୍ଞା କୁହନ୍ତୁ ହଁ ନା ବା ମୁଁ ଯାଇନି ବା ଏଇଠି ପାର୍କରେ ବସିଛି ଆଉ ହଁ ଏଇଠି ପାର୍କରେ ବସିଛି ଆଉ ପାର୍କ ଏଠି ଭଲ ଅଛି ଭଲ ଅଛି କିନ୍ତୁ ଏଇ ଯେଉଁ ଝିଅ ପିଲା ପୁଅ ପିଲା ଆସିକି ଯେଉଁ ଇୟାଡ଼େ ସିୟାଡ଼େ ବସିକି ପାର୍କ ଯାହା ଖରାପ କରୁଛନ୍ତି ଆଉ

ବିଜେଡ଼ି ତ ମୁଁ ତ ଶୁଣିଛି ବିଜେଡ଼ି ପାଇବ ବିଜେଡ଼ି ମିଳିବ ଟିକେଟ୍ କି କ'ଣ ହଁ ନବୀନ ତ ଭଲ କରିଛି ହଁ ହଁ ନବୀନକୁ ତ ମିଳିବା ଦରକାର ଦିଲ୍ଲୀ ଆଡ଼େ ସେପଟେ ଭଲ କାମ ସେପଟେ ତ ମୋଦୀ ଆଉ ମୋଦୀ ଛଡ଼ା ସେପଟେ ଆଉ କାହାକୁ ମିଳିବ ଆମେ କାହାକୁ ନ ନ ଦେଇ ହାତ ଟିହ୍ନକୁ ଦେବା ଆଉ ଦି ଜଣ ମଝିରେ ବାଡ଼ାବାଡ଼ି ହେବେ ହାତ ଚିହ୍ନକୁ ଦେବା ଆଉ କାହିଁକି ନା ହାତ କାହିଁକି ନା ହାତ ହାତ କେଉଁଥିରେ ପାଉନି ନା ଭୋଟ୍ ହାତ ହାତ ପାଉନି ହାତକୁ ଟିକେ ଦେବା ଆଉ ଆଉ ତମ ଖବର କେମିତିଆ କ'ଣ ଭଲ କେଉଁଠି ବସିଚ ବା ଏଇଠି ଆମ ଦାସ ବାବୁଙ୍କର କାମ ଚାଲିଛି ଆଉ

ହଁ ଯିବା ଆଉ ହଁ ଘରେ ସମସ୍ତେ ଭଲ ତମ ଘରେ ଜୀବନ ତ ସେମିତି ଆଉ ଖଟିଲେ ଖାଇବା ଆଉ ଖଟିଲେ ଖାଇବା

ଆଉ ଫ୍ୟାମିଲି ତ ସେମିତି ଆଉ ଆମେ ଯାହା ଖଟିକି ଆଣି ଦେବା ସେମାନେ ତ ସେମିତି ଖାଇବେ ଆଉ କ'ଣ କରିବା ସେମିତି ଚଳିବେ ଆଉ

ହଁ ସେଇ ଆମରି ପଛରେ ପଡ଼ିଛନ୍ତି ଆମକୁ ଖଣ୍ଡେ ଭୋଟ୍ ପାଇଁ ମୁଣ୍ଡ ବିକି ଦେବେ ସେଇଠୁ ଭୋଟ୍ ପାଇ ସାରିଲା ପରେ ତମେ କିଏ ନା ଆମେ କିଏ ରାଜନୀତି ତ ଏୟା ଆଉ କ'ଣ ହଁ ହଁ ହଁ ମଦ ବାଣ୍ଟିବେ ଆମେ ଖଟିଲେ ଖାଇବା ହଁ ଠିକ୍ ଖଟିଲେ ଖାଇବା ଆମେ ସେ ସେ କଥା ସବୁ

ଏମିତି ଛୁଟି ମିଳିଛି ଟିକେ ବୁଲାବୁଲି କରିବ ଆଉ ଆଉ ତମ